ଯାଜପୁର ଜିଲ୍ଲାରେ ଏକ ସର୍ବଭାରତୀୟ କବାଡ଼ି ଖେଳ ରଜରେ ଅନୁଷ୍ଠିତ ହୁଏ ସେଇଟା ହେଉଛି ରସଲପୁର ବ୍ଲକର ଖଣ୍ଡିତର ଗ୍ରାମରେ ହୁଏ ଯାହାକି ସାରା ଭାରତରେ ରେଡ଼ିଓ ଟିଭିରେ ମଧ୍ୟ ଦେଖାଯାଏ ଆଉ ସେହି ସର୍ବଭାରତୀୟ କ୍ରୀଡ଼ାକୁ ଭାରତର ବିଭିନ୍ନ ରାଜ୍ୟରୁ ଉଭୟ ବାଳକ ଏବଂ ବାଳିକାମାନଙ୍କର ଟିମ ମଧ୍ୟ ଆସେ ସେଠାରେ ଖେଳ ପରେ ଟିଭିରେ ମଧ୍ୟ ରିଲେ କରାଯାଏ ତା ଛଡ଼ା ଏ କାର୍ଯ୍ୟକ୍ରମ ଛଡ଼ା ଯାଜପୁରର ବିଭିନ୍ନ ପ୍ରକାର ଖେଳ ହୁଏ ଯଥା କ୍ରିକେଟ କ୍ରିକେଟ ହେଉଛି ବିଭିନ୍ନ ବ୍ଲକରେ ମଧ୍ୟ ଅନୁଷ୍ଠିତ ହୁଏ ସେଥିରେ ସ୍କୁଲ ଏବଂ କଲେଜ ପିଲାମାନେ ଭାଗ ନିଅନ୍ତି ଆଉ ଏଇଟା ମଧ୍ୟ ଲୋକମାନଙ୍କୁ ଏକାଠି କରିବାର ଏକ ବଡ଼ ମାଧ୍ୟମ ଆଉ ଏଇ ଜିଲ୍ଲାରେ ମଧ୍ୟ ଉଭୟ ମୁସଲିମ ଓ ହିନ୍ଦୁ ସମ୍ପ୍ରଦାୟର ଲୋକ ରହିଛନ୍ତି ଯେଉଁଥିରେ କି ସେମାନଙ୍କର ଯୋଗଦାନ ରହି ସେ କ୍ରୀଡ଼ାକୁ ସଫଳ ଅନୁଷ୍ଠିତ କରନ୍ତି